ଆମ ଅଞ୍ଚଳରେ ଯେଉଁ ଡାକ୍ତରଖାନା ଅଛି ଏହା ସମ୍ପୂର୍ଣ୍ଣ ପୁରାତନ ଏହା ପ୍ରାଇମେରି ହେଲ୍ଥ୍ ସେଣ୍ଟର୍ ଏଠାରେ ଜଣେ ପ୍ରଫେସର୍ ଓ ଫାର୍ମୀସ୍ଟର ଡାକ୍ତର ଆସୁଛନ୍ତି ଏଠାରେ ଦଶଟାରୁ ଦୁଇଟା ପର୍ଯ୍ୟନ୍ତ ରହୁଛନ୍ତି ଅନ୍ୟ ସମୟରେ ରୋଗୀମାନେ ଡାକ୍ତରଖାନାକୁ ଆସିଲେ ଫେରିବାକୁ ପଡ଼ିଥାଏ ସେଥିପାଇଁ ଆମ ଅଞ୍ଚଳର ଡାକ୍ତରଖାନାକୁ ଉନ୍ନତି କରିବାକୁ ହେଲେ ଏହାର ଭିତ୍ତିଭୂମିକୁ ସମ୍ପ୍ରସାରଣ କରିବାକୁ ପଡ଼ିବ ଏଠାରେ ରୋଗୀ ମାନଙ୍କର ବେଡ଼୍ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ ଏଠାରେ ସବୁ ବିଭାଗର ଡାକ୍ତର ଆସିବାର ବ୍ୟବସ୍ଥା କରିବାକୁ ପଡ଼ିବ ତେଣୁ କିଛି ଏଠାରେ ଯେପରି ସମସ୍ତ ଔଷଧ ଡାକ୍ତରଖାନାରେ ମିଳିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିବ ଆମ ଅଞ୍ଚଳରେ ଡାକ୍ତରଖାନାକୁ ସୁଧାରିବା ପାଇଁ ହେଲେ ସରକାର ସମସ୍ତ ଅର୍ଥ ମଞ୍ଜୁର କରିବା ଦରକାର ସହରାଞ୍ଚଳ ଡାକ୍ତରଖାନା ସମସ୍ତ ସୁବିଧା ରହିଛି ଏଠା ଏହାର ଭିତ୍ତି ଭୂମିର ସମ୍ପ୍ରସାରଣ ମଧ୍ୟ ଅଛି ଏଠାରେ ବେଡ଼୍ ସଂଖ୍ୟା ମଧ୍ୟ ଅଧିକ ଡାକ୍ତର ପ୍ରେସ୍କ୍ରିପ୍ସନ୍ ଅନୁଯାୟୀ ସମସ୍ତ ଔଷଧ ମିଳେ ଗ୍ରାମାଞ୍ଚଳର ଡାକ୍ତରଖାନାକୁ ଠିକ୍ ଭାବରେ କରିବାକୁ ହେଲେ ଏଠାରେ ସମସ୍ତ ସୁବ୍ୟବସ୍ଥା କରାଗଲେ ଏହା ସହର ଡାକ୍ତରଖାନା ସହିତ ସମାନ ହେବ